ଗୋଟିଏ ଝିଅଟେ ଜନ୍ମ ହେବା ପରେ ବାପା ଘରେ ରହିଥାଏ ସିଏ ଯେତେବେଳେ ଛୋଟରେ ଦେଖାଯାଏ କି ହଁ ସିଏ ଝିଅଟି ଜନ୍ମ ହୋଇଛି ତାକୁ ଶାଶୁଘର ନେବା ପାଇଁ ବାପା ମାଆମାନେ ଛୋଟରୁ ହିଁ କିଛି କିଛି ସାମାନ କିଣିକରି ରଖିଥାନ୍ତି ଗୋଟିଏ ଝିଅଟେ ପାଠ ପଢ଼ା ସାରି ଯେତେବେଳେ ଶାଶୁଘରକୁ ଚାଲିଯାଏ ତାକୁ ସବୁ ପ୍ରକାର ସାମାନ ଦିଆଯାଏ ତା ଶାଶୁଘର ଗଳା ବେଳେ ତାକୁ ବଢ଼ି ଜାଇ ଖଟ ଆଲମିରା ଚେୟାର୍ ଇତ୍ୟାଦି ୱାସିଂ ମେସିନ୍ ଇତ୍ୟାଦି ଇତ୍ୟାଦି ପ୍ରକାରର ସବୁ ସାମାନ ଦିଆଯାଇଥାଏ କାହିଁକିନା ତାର ଖୁସି ପାଇଁ ଆଉ ଝିଅ ବିବାହ ଯିବା ପୂର୍ବରୁ ପୂର୍ବଦିନ କିମ୍ବା ସେଇଦିନ ତାହାର ପରିବାର ଲୋକ ଆସିଥାନ୍ତି ଆସିଲା ବେଳେ ତାଙ୍କର ସେଠି ଗୋଟିଏ ଭୋଜି କରାଯାଏ ଭୋଜି କରି ଝିଅକୁ ତା ପରଦିନ ବିଦାୟ କିଏ କରନ୍ତି କିମ୍ବା ସେଇଦିନ ବିଦାୟ କିଏ କରନ୍ତି ତ ପରିବାର ଲୋକ ଯାହା ବି ଆସିଥିବେ ତାହାକୁ ତାକୁ କିଛି ନା କିଛି ଉପହାର ପ୍ରଦାନ କରିଥାନ୍ତି ଯାହାକି ସୁନାର ହାର ରାଣୀ ହାର କାନର ପାଉଁଜି ମୁଦି ଯାହା ବି ତାକୁ ପ୍ରଦାନ କରିଥାନ୍ତି ତା ସାଙ୍ଗସାଥିମାନେେ ବି ଆସିଥାନ୍ତି ତାକୁ ଯାହା ଯାହାବି ଗିଫ୍ଟ ପ୍ରଦାନ କରିଥାନ୍ତି ତାପରେ ଝିଅଟି ସିଏ ତାର ଶାଶୁଘରକୁ ଯାଏ ଶାଶୁଘରକୁ ଗଲାବେଳେ ସେ ସବୁ ପ୍ରକାର ସାମାନ ନେଇଥାଏ ସେଇଠି ବେଦିରେ ଝିଅମାନଙ୍କୁ ଝିଅ ଘର ଲୋକ ପୁଅ ଘର ଲୋକଙ୍କୁ ଯାହା କିଛି ବି ଯୌତୁକ ପ୍ରଥା ଦେଇଥାନ୍ତି ବା ପୁଅଟିକୁ ଚେନ୍ ମୁଦି ଯାହା ବି ଦେଇଥାନ୍ତି ଦେଖିବାକୁ ଗଲେ ବର୍ତ୍ତମାନ ବି ଆମ ଦେଶରେ ଯୌତୁକ ପ୍ରଥା ଜାରି ରହିଛି କିଛି ଜାଗାରେ ଲୋକମାନେ ଯୌତୁକ ନିଅନ୍ତି ଆଉ କିଛି ଜାଗାରେ ଲୋକମାନେ ଯୌତୁକ ନିଅନ୍ତି ନାହିଁ ହେଲେ ବି ମଧ୍ୟ ଆମ ଦେଶରେ ଯୌତୁକ ପ୍ରଥା ଭାଙ୍ଗିନାହିଁ ସେଇଟା ଜାରି ରହିଛି